ହଁ ହ୍ୟାଲୋ ମ୍ୟାଡ଼ାମ୍ କିଏ କହୁଛନ୍ତି ହଁ ହଁ ମ୍ୟାଡ଼ାମ୍ ମୁଁ ପାଇପ୍ ମିସ୍ତ୍ରୀ କହୁଛି କୁହନ୍ତୁ ମ୍ୟାଡ଼ାମ୍ କ'ଣ ହେଲା ହଁ ମ୍ୟାଡ଼ାମ୍ ହଁ ଆଚ୍ଛା ଆଚ୍ଛା ଆଉ ଆଉ କ'ଣ ମ୍ୟାଡ଼ାମ୍ ଆଉ କ'ଣ ପ୍ରୋବ୍ଲେମ୍ ଅଛି ମାନେ ସିଙ୍କରେ ପାଣି ଯାଉଛି କି ନାହିଁ ଆଉ ହଁ ମ୍ୟାଡ଼ାମ୍ ଦେଖନ୍ତୁ ଘରେ ଆସି ଦେଖିଲା ପରେ ହିଁ ସବୁ କଥା କହିହବ ମ୍ୟାଡ଼ାମ୍ କାହିଁକି ମାନେ ଆଜିକାଲି କେତେ ଗୁଡ଼ାଏ କାମ ନେଇ ଯାଇଛି ବୁଝିଲେ କାମ ନେଇଯାଇଥିବା ହେତିରୁ ଟିକିଏ ସମୟ ମଧ୍ୟ ନାହିଁ କିନ୍ତୁ ଆପଣ ଯେହେତୁ ରିକ୍ୱେଷ୍ଟ କରୁଛନ୍ତି ତ ଆସିବି କିନ୍ତୁ ଉପରେ ଯେଉଁ ଆପଣଙ୍କର ଏଇ ଯେଉଁ ଅଛି ପାଣିଟ୍ୟାଙ୍କଟା ଅଛି ସେଇ ଉପରେ ମଧ୍ୟ କାମ ବାକି ଅଛି ନା କ'ଣ ମ୍ୟାଡ଼ାମ୍ ତ ଦେଖନ୍ତୁ କହିବାକୁ ଗଲେ କ'ଣ ମାନେ ଆଜିକାଲି ତ ଜାଣିଛନ୍ତି ମଜୁରୀ ଏ ତ ଆପଣଙ୍କର ଡେଲି ୱାଇଜ୍ ବେସିସ୍ରେ ଆଠଶହଟଙ୍କା ନିଆ ହେଉଛି ବୁଝିଲେ ମ୍ୟାଡ଼ାମ୍ ମୁଁ ଜଣେ କୁଲିବାଲାକୁ ନେଇ କରି ଆସିବି ତାକୁ ମୋତେ ଦେବାକୁ ପଡ଼ିବ ଆଉ କୁଲିବାଲା ମଧ୍ୟ ଆଜିକାଲି ଦେଖୁଛନ୍ତି ଖାଇବାକୁ ମଧ୍ୟ ମାଗୁଛନ୍ତି ବୁଝିଲେ ତ ଏହିସବୁ ବିଷୟ ରହୁଛି ଆଉ ଇଏ ଏତେ ସବୁ କାମ ମଧ୍ୟ ମୁଁ ନେଇ ଯାଇଛି ଆପଣ ଗୋଟେ ମୋତେ କହିଲେ ମୋତେ ଆପଣଙ୍କ ଘରେ ଆସି ଫାର୍ଷ୍ଟ ଦେଖିବାକୁ ପଡ଼ିବ କ'ଣ କ'ଣ କାମ ବାକି ଅଛି ତାକୁ ଦେଖି ମୁଁ ରେଟ୍ଟା କହିବି ମ୍ୟାଡ଼ାମ୍ ତ ଆପଣ ଆଉ ଗୋଟେ କଥା କ'ଣ କହୁଥିଲି ମାନେ ଯେଉଁ ପାଇଖାନା ଆପଣଙ୍କର ଅଛି ସେଟା ମଧ୍ୟ କାମ କରିବାକୁ ଅଛି ନା କ'ଣ ଆଚ୍ଛା ଆଚ୍ଛା ଆଚ୍ଛା ତ ମ୍ୟାଡ଼ାମ୍ କହିବାକୁ ଗଲେ ମୋତେ ଗୋଟେ ଦିନ ଆସି ଦେଖିବାର ଅଛି ମ୍ୟାଡ଼ାମ୍ ଏଇ ଦୁଇ ଚାରିଦିନ ମଧ୍ୟ ମୁଁ ଆପଣଙ୍କୁ କଲ୍ କରି ଆସିବି ବୁଝିଲେ ଆସି ଦେଖିଲେ ଦେଖିଲା ପରେ ଆପଣଙ୍କୁ କହିହବ କି କ'ଣ କେତେ ଟଙ୍କା କ'ଣ କହିକି ମୁଁ କହିପାରିବି କାରଣ ନ ଦେଖୁଣୁ ଆପଣଙ୍କୁ ଗୋଟେ ବଡ଼ କଥା କହିଦେଇଥିବି ଆଉ ଯଦି କମ୍ ଟଙ୍କା କହିଥିବି ସେତେବେଳେ ଅଧିକ ଟଙ୍କା ହେଲେ ଆପଣଙ୍କ ମନ ଖରାପ ହବ ବୁଝିଲେ ପାଇପ୍ ଗୁଡ଼ାକ ମଧ୍ୟ ଟିକିଏ ଏଇଟା କେତେଦିନ ହେଲାଣି ମ୍ୟାଡ଼ାମ୍ ପ୍ରୋବ୍ଲେମ୍ ଇଏ ଆପଣଙ୍କର ଘରର ହଁ ହଁ ଲିକ୍ ହେଉଛି ଆଉ ଟାଙ୍କିରେ ରହୁନାହିଁ ଭଲ କରି ଉପର ଯେଉଁ ଟାଙ୍କି ଅଛି ଟାଙ୍କି ତଳ ଟାଙ୍କି ରହୁନି ହଉ ମୁଁ ଦେଖୁଛି ମ୍ୟାଡ଼ାମ୍ ମ୍ୟାଡ଼ାମ୍ ନିଶ୍ଚୟ ଘରେ ଆସିବି ମ୍ୟାଡ଼ାମ୍ କାହିଁକି କହିଲି ପରା ସେତେବେଳେ ବି କହୁଛି କାମ ଗୋଟେ ଚାରି ପାଞ୍ଚଟା ନେଇ ଯାଇଛି ଆଉ ସମୟ ବି ନାହିକା କିନ୍ତୁ ଏହି ସମୟରେ ପାଣି ହଁ କାଲି ମଧ୍ୟ ସେଇ ଆପଣଙ୍କ ମାନେ ଆଉ ଜଣେ ଇଏ ମଧ୍ୟ ମୋତେ କହିଥିଲେ ଆପଣଙ୍କ କଲୋନୀରୁ ବୁଝିଲେ କି ନାହିଁ ମୋତେ ସମୟ ହଉ ନାହିଁ ବୋଲି ତାଙ୍କ ପାଖକୁ ମଧ୍ୟ ଯାଇନଥିଲି କିନ୍ତୁ ଆପଣ ଯେତେ ରିକ୍ୱେଷ୍ଟ କରୁଛନ୍ତି ମୁଁ ନିଶ୍ଚୟ ଭାବେ ଆସିବି ହେଲେ ଏତିକି ସମୟ ଦିଅନ୍ତୁ ଚାରି ପାଞ୍ଚ ଦିନ ତ ନାହିଁ ଏଇ କାଲି ପହରଦିନ ଆଡ଼େ ମୁଁ ଦେଖୁଛି ମ୍ୟାଡ଼ାମ୍ ଆପଣଙ୍କୁ ଫାର୍ଷ୍ଟ ଆସି ଦେଖିଯିବି କ'ଣ କ'ଣ ପ୍ରୋବ୍ଲେମ୍ ହେଇଛି କ'ଣ ପାଇପ୍ ଲାଗିବ ବୁଝିଲେ କି ନାହିଁ

ହଁ ହଁ ନିଶ୍ଚୟ ମ୍ୟାଡ଼ାମ୍ ଆସିବି ମ୍ୟାଡ଼ାମ୍ କାହିଁକି ଆପଣଙ୍କ ସବୁବେଳେ ଆପଣଙ୍କ ତ ଏଇ ଏରିଆରେ ଆପଣଙ୍କ କଲୋନୀରେ କାମ ଥାଏ ଆଉ ମୁଁ ତ ସବୁ କାମ କରିଛି ବର୍ତ୍ତମାନ ଦେଖୁଛି ଏଇ ମାନେ ସିଏ ଆମର ମିସ୍ତ୍ରୀ ପିଲାକୁ ଦେଖୁଛି ଯେ ହେଲପର୍ ପିଲାକୁ ତା'ସହିତ କଥା ହେଉଛି ଯଦି ହେଉଛି ଆମେ କାଲି ସକାଳେ ମଧ୍ୟ ଆସିକି ଦେଖି ଦେବୁ ମ୍ୟାଡ଼ାମ୍ ଯଦି ଅଳ୍ପ କିଛି କାମ ଅଛି ତା'ମାନେ କରିଦେବୁ ଆଉ ବୁଝିଲେ କି ହଁ ଟଙ୍କାଟା ଟିକିଏ ଠିକ୍ ସମୟରେ କାମ ସରୁ ସରୁ ଦେଇ ଦେବେ ମ୍ୟାଡ଼ାମ୍ ଯେହେତୁ ଆମକୁ ଠିକ୍ ଠିକ୍ ଅଛି ହଁ ହଁ ଠିକ୍ ଅଛି ମ୍ୟାଡ଼ାମ୍ ତା'ହେଲେ ଆମେ କାଲି ସକାଳେ ବାହାରୁଛୁ ମ୍ୟାଡ଼ାମ୍ ଠିକ୍ ଅଛି ହେଲା ଆଜ୍ଞା ଆଜ୍ଞା ରଖୁଛି ମ୍ୟାଡ଼ାମ୍ ହଁ